ରାଜନୈତିକ ଓ ନେତାମାନେ ଆମର ଉପକାର ଓ ଅପକାର କରିଥାନ୍ତି ବି ଜେ ପି ଆମ ଉପକାର କରନ୍ତି ଏବଂ ନବୀନ ପଟ୍ଟନାୟକ ମଧ୍ୟ ଉପକାର କରନ୍ତି କିନ୍ତୁ ଯେତେବେଳେ କୌଣସି ଲୋକଙ୍କୁ ଯଦି କିଏ ମାରିଦେଇ ମାରିଦିଏ ଥା ମାରି ଦେଇଥାଏ ତେବେ ନେତାମାନଙ୍କୁ ପଇସା ଦେଇ ଦୋଷୀ କୁ ଦୋଷୀକୁ ଛଡ଼ାଯାଇ ଥାଏ ଏବଂ ଦୋଷୀ ତାର ମନ ମୁତାବିକ କାର୍ଯ୍ୟ କରିଥାଏ ତେଣୁ ଆମ ଏହି ଭାରତ ରେ ମର୍ଡ଼ର ଅଧିକ ହୋଇଥାଏ